ହଁ କିଏ କହୁଛନ୍ତି ହଁ କ'ଣ କହୁଥିଲେ ହଁ ହଁ ଆପଣ କେବେ ବ୍ୟାଗ ଛାଡ଼ି କୁଆଡ଼େ ଯାଇଥିଲେ ଆଉ କ'ଣ କ'ଣ ଥିଲା ବ୍ୟାଗରେ ଆଉ କ'ଣ କ'ଣ ଥିଲା ଆପଣଙ୍କ ପୁରା ଠିକଣା କ'ଣ

ସେ ଲଜ ଲଜରେ କ'ଣ ପାଇଁ ଥିଲେ ହଁ ତ ବ୍ୟାଗକୁ ଛାଡ଼ିକି କେମିତି ପଳେଇଆସିଲେ

ଠିକ ଅଛି ଥାନାକୁ ଆସିବେ ରିପୋର୍ଟ ଲେଖେଇନେବେ ଆଉ ଆପଣ ନିଜେ ଆସିବେ ଲଜ ସେଇ ଲଜର ନାମ କ'ଣ କହିଲେ ଠିକ ଅଛି ଆପଣ ଥାନାକୁ ଆସିକି ରିପୋର୍ଟ ଲେଖେଇ ନିଅନ୍ତୁ ଆପଣ ଏବେ କେଉଁଠି ଅଛନ୍ତି ଆପଣ ଏବେ କେଉଁଠି ଅଛନ୍ତି ଆଛା ଆପଣଙ୍କ ବ୍ୟାଗ କେବେ